ଉତ୍ତମ ଗୁଣବତ୍ତାର ପ୍ରଜାତି କହିଲେ ସୁସ୍ଥ ପଶୁମାନଙ୍କୁ କିପରି ଜାଣିବା ଏବଂ କହିବାକୁ ଗଲେ ଆମେ ପଶୁପକ୍ଷୀ ପଶୁ ମାନେ ଭଲ ଭାବରେ ଖାଆନ୍ତି ପିଅନ୍ତି ସେହିମାନଙ୍କୁ ଆମେ କହି ପାରିବା ଯେ ସୁସ୍ଥ ବୋଲି ପଶୁପକ୍ଷୀ ପଶୁମାନେ ବୁଲାଚରା କରନ୍ତି ଖାଆନ୍ତି ପିଅନ୍ତି ଏବଂ ଯଦି ସେମାନେ ଅସୁସ୍ଥ ହୁଅନ୍ତି ଗୋଟିଏ ଯାଗାରେ ରୁହନ୍ତି ଏବଂ ସେଠି କୁଆଡ଼ୁ ଯାଆନ୍ତି ନାହିଁ ସେହିଥିପାଇଁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାଉ ତାଙ୍କର କୌଶଳ ରହିଛି ଯେ ଡାକ୍ତର ତାଙ୍କୁ ମେଡ଼ିସିନ ଦିଅନ୍ତି ଔଷଧ ଦିଅନ୍ତି ବହୁତ ପ୍ରକାର ଯେଉଁଦ୍ୱାରା ସେମାନେ ଭଲ ବି ହୁଅନ୍ତି ଏବଂ ଡାକ୍ତରଙ୍କ ପରାମର୍ଶରେ ହିଁ ଡାକ୍ତର ଯାହା କହିଥାନ୍ତି ଆମେ ସେହି ହିସାବରେ ଆମେ କାମ କରିଥାଉ